ହ୍ୟାଲୋ ପ୍ରଶାନ୍ତି ଟ୍ରାଭେଲରୁ କହୁଥିଲେ କି ଅଁ ମୋର ଗୋଟେ ଓଲା ଗାଡ଼ି ବୁକ୍ ବୁକ୍ କରିବାର ଥିଲା ଅ ମୋର ଟିକେ ପୁରୀ ଯିବାର ଅଛି ତ ଅ ହ ନାହିଁ ଆପଣଙ୍କର କେତେ ସମୟ ଭିତରେ ଆସିପାରିବ ଡ୍ରାଇଭର ଗାଡ଼ି ଆସିପାରିବ କେତେ ସମୟ ଭିତରେ ଅ ଯା ମୋର ଟିକେ ବାରଟା ଭିତରେ ଯିବାର ଥିଲା ତ ଅର୍ଜେଣ୍ଟ ଦରକାର ଅଛି ଅ ହ ନାହିଁ ମୁଁ ତ ବୁକ୍ କରିଥିଲି କାଇଁ ଏପର୍ଯ୍ୟନ୍ତ ପହଁଞ୍ଚିନି ହଁ ଟିକେ କୁହନ୍ତୁ ତାକୁ ଜଲଦି ଆସିବା ପାଇଁକି କାଇଁକିନା ଡେରି ହେଇଯିବ ନା ଯିବା ପାଇଁକି ସେ ଠିକ୍ ବାରଟା ଭିତରେ ଆସି ପହଁଞ୍ଚିପାରିବ ତ ହଁ ହଁ ନାହିଁ ନାହିଁ ମୋର ଟିକେ ବାରଟା ଭିତରେ ଅର୍ଜେଣ୍ଟ ଦରକାର ଅଛି ସେଇଠି ପହଁଞ୍ଚିବାର ଅଛି ବାରଟା ଭିତରେ ଅ ହ ହଉ ଠିକ୍ ଅଛି ଆପଣ ଟିକେ କହିଦିଅନ୍ତୁ ତାଙ୍କୁ ଆଉ ହେଲା ହଁ ଆପଣଙ୍କର କ'ଣ ଖାଲି ଓଲାରେ ଅଟୋ ନା କାର୍ କ'ଣ ଆଉ କ'ଣ ଗାଡ଼ି ବାଇକ୍ ଫାଇକ୍ ଲାଗୁଛି କି ହଉ ଠିକ୍ଅଛି ମୋତେ ଟିକେ କାର୍ ଦିଅନ୍ତୁ ହେଲା କାର୍ ଟା ପହଁଞ୍ଚାଇଦେବେ ଟିକେ ଠିକ୍ ଟାଇମ ରେ ଆଉ ନାହିଁ ଟିକେ ପୁରୀ ଯିବାର ଅଛି ତ

ହଁ ହଁ କେତେ ସମୟ ଭିତରେ ଆସି ପହଁଞ୍ଚିବ ଡ୍ରାଇଭର ଆପଣଙ୍କ ପାଖରେ ଅଛନ୍ତି ତ ନା କୁଆଡ଼େ ଯାଇଛନ୍ତି ଦୂରୁକୁ ହଁ ତାଙ୍କୁ କୁହନ୍ତୁ ଟିକେ ଆସିକି ଏଇ ଆଡ଼୍ରେସ ଭିତରେ ମୁଁ ଆଡ଼୍ରେସ ପଠାଇଦେଉଛି ସେଇ ଆଡ଼୍ରେସ ଭିତରେ ଆସିକି ପହଁଞ୍ଚିଯିବେ ଆଉ

ହଉ ଠିକ୍ଅଛି ହଉ